ଆମ ଅଞ୍ଚଳରେ ମୁଖ୍ୟ ଗଣ ମାଧ୍ୟମ ବା ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡ଼ିକ ହେଲା ଚଳଚିତ୍ର ଟେଲିଭିଜନ ରେଡ଼ିଓ ଓ ଡିଜିଟାଲ କ୍ଷେତ୍ରରେ ୟୁଟ୍ୟୁବ ଇନଷ୍ଟାଗ୍ରାମ ଇତ୍ୟାଦି ସାଧାରଣତଃ ଲୋକମାନେ ଏଠି ଗଣ ମାଧ୍ୟମକୁ ଖବର କାଗଜ ଓ ଟିଭି ଓ ରେଡ଼ିଓ ମାଧ୍ୟମରେ ଶୁଣିଥାନ୍ତି ତାହା କାରଣ ଏହା ମାଧ୍ୟମରେ ଅତି ସହଜରେ ଲୋକମାନେ ଗଣ ମାଧ୍ୟମର ବିକଶିତ ପ୍ରଭାବ ହୋଉଥିବା ପ୍ରତି ଖବର ଗୁଡ଼ିକ ଅତି ସହଜରେ ଲୋକମାନେ ପାଇପାରନ୍ତି ଓ ମନୋରଞ୍ଜନ ମନୋରଞ୍ଜନରେ ଯେବେ ଟିକେ ଟିଭି ଉପରେ ବ୍ୟବହାର କରନ୍ତି ତା ସହିତ ଏବେକାର ଯୁବପିଢ଼ି ମାନେ ଅଧିକାଂଶ ସମୟରେ ୟୁଟ୍ୟୁବ ଇନଷ୍ଟାଗ୍ରାମ ଉପରେ ମଧ୍ୟ ନିର୍ଭର କରୁଛନ୍ତି କାହିଁକି ନା ସେଥିରୁ ଅନେକ ପ୍ରକାରର ମଜା ଜାତୀୟ ଜିନିଷ ଓ ମନୋରଞ୍ଜନକାରୀ ଜିନିଷ ସେ'ଠୁ ମିଳିପାରୁଛି ତା' ସହିତ ବି ଆଜିର ଯୁବପିଢ଼ିମାନେ ଏହି ମନୋରଞ୍ଜନ କରିବା ସହିତ ଏହି ମାଧ୍ୟମରେ ମଧ୍ୟ ଟଙ୍କା ବି ଇନକମ ରୋଜଗାର କରିପାରୁଛନ୍ତି ଯାହା କି ଯୁବପିଢ଼ିଙ୍କୁ ଅତି ସହାୟକ ହୋଇପାରୁଛି